ମୁଁ ମଧ୍ୟ ମୋର ରୋଷେଇକୁ ରୋଷେଇ ସଉକକୁ ଏକ ବୃତ୍ତିଭାବେ ତିଆରି କରିବାକୁ ଚିନ୍ତା କରିଛି ଏବଂ ଚିନ୍ତା କରିବାଦ୍ଵାରା ମୁଁ ମୋର ରୋଷେଇ ଏଁ ରୋଷେଇ କରୁଥିବା ସଉକକୁ ଭିଡ଼ିଓ ମାଧ୍ୟମରେ ମୋ ୟୁଟ୍ୟୁବ୍ ଇନଷ୍ଟାଗ୍ରାମ୍ ହ୍ଵାଟ୍ସଆପ୍ ଏଇଭଳି କିଛି କିଛି ଇଣ୍ଟରନେଟ୍ ୱେବସାଇଟ୍ ଗୁଡ଼ିକରେ ଛାଡ଼ି ପ୍ରଶଂସାର ପାତ୍ର ହୋଇଛି ଏବଂ ଏହି ଭିଡ଼ିଓ ଗୁଡ଼ିକ ଦେଖି ଟିଭିରେ ମଧ୍ୟ ସମ୍ମାନର ପାତ୍ର ଏବଂ ପ୍ରଶଂସାର ପାତ୍ର ହେବାକୁ ବହୁତ ଆଶା ଅଛି ଏବଂ ଏହି ବିଷୟରେ ଯେତେବେଳେ ମୋ ପ୍ରଥମେ ପରିବାର ଲୋକ ଜାଣିଲେ ପରିବାରଲୋକ ମୋତେ ବହୁତ ହିଁ ପ୍ରୋତ୍ସାହିତ କଲେ ଏବଂ ମୋତେ ବିଭିନ୍ନ ଆବଶ୍ୟକୀୟ ଜିନିଷଗୁଡ଼ିକ ଆଣି ମୋତେ ଏ ଦେଲେ ଏବଂ ମୋତେ ବହୁତ ହିଁ ବେଶୀ ସପୋର୍ଟ କରିଲେ ଯେଉଁଦ୍ୱାରା କି ମୁଁ ମୋ କାମ ପ୍ରତି ବହୁତ ଆଗକୁ ବଢ଼ିବା ପାଇଁ ଚାହୁଁଛି ଏବଂ ବହୁତ ଆଗ୍ରହିତ ଅଛି ଏହାଦ୍ଵାରା ମୁଁ ପରିବାର ଲୋକମାନେ ବି ବହୁତ ଖୁସି ହେଲେ ଯେ ଗୋଟେ ଭଲ ମାଧ୍ୟମରେ ମୁଁ ପ୍ରଶଂସାର ପାତ୍ର ହେଉଛି ଏବଂ ଏ ନିଜ ନିଜ ନିଜ ସଉକକୁ ନିଜ ବୃତ୍ତି ବନାଇ ପାରୁଛି ଏହିପରି କିଛି ମାଧ୍ୟମ ଦ୍ଵାରା ମୁଁ ମୋ ରୋଷେଇ ସଉକକୁ ଏକ ବୃତ୍ତି ଭାବରେ ତିଆରି କରିପାରିଛି